ପାଞ୍ଚ ଲକ୍ଷ ଚାରି ହଜାର ଆଠଶହ କୋଡ଼ିଏ ଚାରିି ଲକ୍ଷ ତିନି ହଜାର ଦୁଇଶହ ତିନି ସାତ ଲକ୍ଷ ନଅଶହ ପଚାଶ ଏକ ଲକ୍ଷ ଚାରିଶହ ଚାରିଶହ ଚାରଶହ ପଚାଶ ପାଞ୍ଚ ହଜାର ପାଞ୍ଚଶହ ପଞ୍ଚାବନ